ଜଳବାୟୁରେ ପରିବର୍ତ୍ତନ ହଉଥିବା ହେତୁ ଆମ ଅଞ୍ଚଳ ଖୁବ୍ ପ୍ରଭାବିତ ହଉଛୁ ଓଡ଼ିଶାର ତ ଆଜିକାଲି ଖୁବ ପରିମାଣରେ ବାତ୍ୟା ହେଉଛି କ'ଣ ହେଉଛି କିଛି ବୁଝାଯାଉନାହିଁ କ'ଣ ପାଇଁ ଏସବୁ ହଉଛି ଏମିତି କାଇଁକି ହଉଛି କେହି ଯଦି ଟିକିଏ ସାହାଯ୍ୟ କରନ୍ତେ ଏପ୍ରତି ତାହେଲେ ଭଲ ହୁଅନ୍ତା ବନ୍ୟା ଆଶ୍ରୟ ଆଶ୍ରୟସ୍ଥଳୀ ଯେଉଁ ସବୁ ରହିଥାଏ ସେସବୁ ଯଦି ଯୋଗାଇ ଦିଅନ୍ତେ ତାହେଲେ ଭଲ ହୁଅନ୍ତା ଜଳବାୟୁ ପରିବର୍ତ୍ତନ ଯୋଗୁଁ ବନ୍ୟା ମରୁଡ଼ି ଶୀତ ବାତ୍ୟା କୁଆପଥର ମାଡ଼ ସବୁ ହଉଛି କୁଆପଥର ମାଡ଼ ଯୋଗୁଁ ଆମେ ଯେଉଁସବୁ ଫଳଚାଷ କରିଥାଉ ସେସବୁ ବି ହାନି ହୁଏ ବଉଳ ସବୁ ଝଡ଼ିପଡ଼େ ଆମର କିଛି ଲାଭ ହୁଏନି କ'ଣ ସବୁ କରାଯିବ କ'ଣ ସବୁ ନାହିଁ କିଛି ବୁଝାପଡ଼େ ନାହିଁ ଏଇସବୁ ବିଷୟରେ ଯଦି କିଛି ସରକାର ବୁଝାବୁଝି କରନ୍ତେ ଆମମାନଙ୍କୁ ଟିକିଏ ସୁରକ୍ଷା ଦେବାପାଇଁ ଆମମାନଙ୍କର କ୍ଷୟକ୍ଷତିକୁ ଟିକିଏ ପରିପୂର୍ଣ୍ଣ କରିବାପାଇଁ ଯଦି କିଛି ଉପକାର କରନ୍ତେ ଆମ ପ୍ରତି ଯଦି କିଛି ସାହାଯ୍ୟ କରନ୍ତେ ତାହେଲେ ବେଶ୍ ଭଲ ହୁଅନ୍ତା ସେ ସବୁ ବିଷୟରେ ସେ କିଛିଟା କାମ ଦେଲେ ଆମକୁ କିଛିଟା ଆମର ସାହାଯ୍ୟ କଲେ ଯାଇକି ଖୁବ ଭଲହବ ନହେଲେ ଆମେ ବହୁତ ଅସୁବିଧାର ସମ୍ମୁଖୀନ ଏବେ ହେଇଚାଲିଛୁ ହେଇଯିବୁ ମଧ୍ୟ ବାତ୍ୟା ଯୋଗୁଁ କେତେ ଲୋକଙ୍କର ଘର ଭାସିଯାଇଛି କେତେ ଗାଁ ପାଣିରେ ଉବୁଟୁବୁ ହଉଛି ମରୁଡ଼ି ଯୋଗୁଁ କେତେ କୃଷକମାନଙ୍କର କୃଷି ନଷ୍ଟ ହେଇଯାଇଛି ବନ୍ୟା ଯୋଗୁଁ ପାଣିରେ ଭାସିଯାଉଛି ଘରଦ୍ଵାର ଶୀତ ହଉଛି ଶୀତରେ ଲୋକମାନେ ବାହାରେ ଯେଉଁମାନେ ସବୁ ଭିକାରୀ ଗୁଡ଼ା ରହୁଛନ୍ତି ସେମାନେ ସବୁ ହଇରାଣ ହେଇକି ମରିଯାଉଛନ୍ତି କୁଆପଥର ମାଡ଼ରେ କେତେ ଯେ କୃଷିହାନି କେତେଜଣଙ୍କର ତ ମୁଣ୍ଡ ଫାଟିଯାଉଛି କୁଆପଥର ମାଡ଼ରେ ବାହାରେ ପିଲାବେଳେ କୁଆପଥର ବର୍ଷାର ମାଡ଼ ସାଂଘାତିକ ହଉଛି ସ୍ଵାସ୍ଥ୍ୟପକ୍ଷେ କଣ କରାଯିବ କିଛି ବୁଝାଯାଉନାହିଁ କ'ଣ କେମିତି କରାହବ କେହି କିଛି ବୁଝିପାରୁନାହାଁନ୍ତି ହଇରାଣ ଅବସ୍ଥାରେ ଦିନ ଯାଉଛି କିଛି ଉପଚାର ଆମକୁ ମିଳୁନାହିଁ ସରକାର କିଛି କରନ୍ତୁ ଆମ ବିଷୟରେ କିଛି ଭାବନ୍ତୁ ଆମ ଆମ ବିଷୟରେ ଭାବିକି କିଛି ପଦକ୍ଷେପ ନିଅନ୍ତୁ ଆମକୁ ଟିକିଏ ସାହାଯ୍ୟ କରନ୍ତୁ ଅର୍ଥରେ ହେଉ କିମ୍ବା ଆମକୁ ବସବାସ କରିବାପାଇଁ ହଉ କିମ୍ବା ବସ୍ତ୍ରରୂପରେ ହଉ କିଛିମାତ୍ରାରେ ଆମକୁ ସାହାଯ୍ୟ କର